ଆମ ଓଡ଼ିଶା ହସ୍ପିଟାଲରେ ସଫେଇ କାମ ବହୁତ ହୁଏ ଯେ ପ୍ରକାର ପିପିଇଟି କିଟ୍ ଆଉ ମେଡ଼ିସିନ୍ସ ମାନେ ବାହାର ଦୋକାନ ମାନଟି ବିକେ ଆଉ ଡକ୍ଟରମାନେ ସେହି ସେହି ବିକିକି ସେଇ ପଇସା ମାନେ ନିଜ ପାଖକୁ ରଖନ୍ତି ଆଉ ଯେଉଁପ୍ରକାର ଯେଉଁ ମେଡ଼ିସିନ୍ସ ମାନେ ହସ୍ପିଟାଲରେ ଦରକାର ସେଇଟା ସେଇ ଟାଇମରେ ନଥାଏ ଆଉ ଲୋକମାନେ ବହୁତ ମରନ୍ତି ଏହି କାରଣ ପାଇଁ ଏହି ଏହିଟାକୁ ରଖିବା ପାଇଁ ଆମର ଓଡ଼ିଶା ଗମେଣ୍ଟ ବହୁତ ଠିକ ଭାବରେ କରିପାରିବ ଯେ ପ୍ରକାର ଯେଉଁ ସାମାନ ମାନେ ଆସୁଅଛି ହସ୍ପିଟାଲକୁ ସେଇଠି ଜାଗାରେ ଗୋଟେ ସିସିଟିଭି ଲଗେଇକି ଦେଖିପାରନ୍ତି କି କଣ ମେଡ଼ିସିନ ଆସିଅଛି ସେଇଟା ହସ୍ପିଟାଲରେ ଥାଉଛି କି ନା ସବୁ ଦେଖିପାରିବେ ଆଉ ସେଇଟା ବହୁତ ଭଲ ଏବେ ଡକ୍ଟରମାନେ ବିକି ତାଙ୍କେ ପଇସା ଖାଉଛନ୍ତି ଆଉ ଲୋକମାନେ ମରି ଯାଉଛନ୍ତି ତାଙ୍କ ପଇସା ଖାଉଛନ୍ତି ତାଙ୍କେ ଭଲସେ ରହିପାରୁଛନ୍ତି ମାତ୍ର ଏଇଠି ବହୁତ କଷ୍ଟ ହଉଛି ଲୋକମାନଙ୍କୁ କାରଣ ସେଇ ତାଙ୍କେ ଟାଇମରେ ଇଞ୍ଜେକ୍ସନଟା ମେଡ଼ିସିନଟା ମିଳୁ ମିଳୁନୁହେଁ ଆଉ ତାଙ୍କେ ବହୁତ କଷ୍ଟରେ ରୁହନ୍ତି ଆଉ ଏହିଟା ଓଡ଼ିଶା ଗମେଣ୍ଟଟା ବୁଝିକି ବନ୍ଦ କରିପାରିବ ଆଉ ସେହି ଜାଗାରେ ଯୋଉଠି ମେଡ଼ିସିନଟା ମିଳୁଅଛି ସେଇଟାକୁ ବନ୍ଦ କରିକି ବହୁତ ପ୍ରକାର ଲାଭ ଆଉ ଲୋକମାନଙ୍କୁ ସୁସ୍ଥ କରିପାରିବ